ହଁ ହ୍ୟାଲୋ ଭାଇ ଆଚାର୍ଯ୍ୟ ଟ୍ରାଭେଲର୍ସ କହୁଥିଲେ କି ହଁ ମୁଁ କ୍ୟାବ୍ ବୁକ୍ କରିଥିଲି କାଲି ଯିବାପାଇଁ ହଁ କଟକରୁ ଭୁବନେଶ୍ୱର

ହଁ ଏୟାରପୋର୍ଟ ପାଇଁ କେତେ ଘଣ୍ଟା ଲାଗିବ ଭାଇ ହଁ ପାଞ୍ଚଟା ରାତିରେ ପହଞ୍ଚିଯିବ ଭାଇ ମାନେ ପ୍ରାୟ କଟକରୁ ଭୁବନେଶ୍ୱର ଯିବାପାଇଁ ଏଇ ଚାରିଘଣ୍ଟା ଟ୍ରାଫିକ୍ ଥିଲେ ଲେଟ୍ ହେବ ଭାଇ ଚାରିପାଞ୍ଚ ଘଣ୍ଟା ଲାଗିଯିବ ହଁ ହଁ ଭାଇ ଏୟାରପୋର୍ଟ ଟାଇମରେ ଗଲେ ହେବ ଭାଇ ଏଗାରଟାରେ ଅଛି ଭାଇ ହେଉ ତୁମେ ଚାରି ଘଣ୍ଟା ପୂର୍ବରୁ ପହଞ୍ଚିଗଲେ ଭଲ ଥିବ ଭାଇ ହଁ କଟକ ଆମର ବାଦାମବାଡ଼ି ଶାନ୍ତିନଗର ସେକେଣ୍ଡ ଲାଇନ୍ ଭାଇ ହଁ ଭାଇ ଜଲ୍ଦି ଟିକିଏ ପହଞ୍ଚିଯିବ କେତେବେଳେ ପହଞ୍ଚିବ ପାଞ୍ଚଟା ରାତିରେ ହଁ ଭାଇ ଜଲ୍ଦି ଟିକିଏ ପଳେଇ ଆସିବେ ମାନେ ଚାରିଘଣ୍ଟା ଲାଗିବ ଦଶଟା ଭିତରେ ପହଞ୍ଚିଲେ ଭଲ ଥିବ ଭାଇ ପୁଣି ସେଠିକି ଗଲେ ରିପୋଟିଙ୍ଗ ସବୁ ଅଛି ନା ହଁ ହଁ ଭାଇ ଦଶଟା ରାତିରେ ପହଞ୍ଚିଯିବା ହଁ ଜଲ୍ଦି ଟିକିଏ ଆସିବ ହଁ ପାଞ୍ଚଟା ରାତିରେ ପହଞ୍ଚିଯାଅ ଭାଇ ଆମେ ଛଅଟାରେ ବାହାରିଯିବା ହଁ ଦଶଟା ରାତିରେ ପହଞ୍ଚିଗଲେ ଏଗାରଟାରେ ଫ୍ଲାଇଟ୍ ଅଛି ଭାଇ ହଁ ହଁ ଠିକଅଛି ଭାଇ ଧନ୍ୟବାଦ ଭାଇ ହଁ